ଏଇ ଆପଣଙ୍କ ଦୋକାନରେ ଅଛି କି ଯେଉଁ ମିଠା ଭଲ ମିଠା ଆଜି ଇଏ ଛୁଆମାନଙ୍କର ତ ଆଜି ସମ୍ବରଦଶମୀ ଥିଲା ତ ସେଇ ମିଠା ଆଣିବାକୁ ଯାଇଥାଛନ୍ତି ଯେ ବିଭିନ୍ନ ପ୍ରକାର ମିଠା ଦରକାର ଥିଲା ଲଡ଼ୁ ଖାସ୍ତାଖଜା ରସଗୋଲା ହଁ ରସଗୋଲା ଲଡ଼ୁ ଖାସ୍ତାଗଜା ଜିଲାପି ଆଉ ହଁ ଗୋଲାପଜାମୁ ଷ୍ଟିମ୍ ଫିମ୍ ଏଇଟା ସବୁ ଅଛି ତ

ହଁ ନା ଆମର ବି ସେ ଫ୍ରେଶ୍ ମାଲ୍ ଦରକାର ତ ଛୁଆ ଟିକେ ବାସି ମାସି ହେନେ ସେମାନେ ଖାଇବେନି କହିବେ ଏଟା ବାସି ହେଇଛି ଖାଇବୁନି ଏ କରିବୁନି ସେଥିପାଇଁ ଆପଣ ଦୋକାନରେ ଭଲ ମିଠା ବିକ୍ରି ହେଉଛି ତ ମୁଁ ଶୁଣା ପାଇଁନି ଆଉ ସେଥିପାଇଁ ସେଇ ଛୁଆମାନେ କହିଲେ ବୋଉ ଯେଉଁ ତାଙ୍କ ଦୋକାନରୁ ଆମେ ଆଣିବା ଫ୍ରେଶ୍ ମାଲ୍ ଅଛି ଆଉ ଏଇସବୁ ଛୁଆଙ୍କ ପାଇଁ ସବୁ ମିଠା ଦ୍ରବ୍ୟ ସବୁ ବଢ଼ାଯାଏ ଆଉ ସେଥିପାଇଁ କହୁଛି ଯାଇକି ଆଣିବା ପାଇଁ ଆଉ ଏବେ ଯାଉଛୁ ଅଛି ତ ସବୁ ମିଠା ସବୁ ଆଉ ଜଳିଖିଆ ମିଠା ସବୁ ତ ବିକ୍ରି ହେଉଛି ଆଉ ମିଠା ବି ଆଣମି ଆଉ ସେଠି ଯଦି ଭଲ ଜଳଖିଆ ବି ବିକ୍ରି କରୁଛୁ ଯାଇକି ଟିକେ ଖାଇଦେଇକି ପଳେଇ ଆସମି ଆଉ

ହଁ ହଁ